ହ୍ୟାଲୋ କିଏ ଗିତା କହୁଛୁ ନା ଲୋ ଆଉ କ'ଣ ଆଉ କ'ଣ ଏଇନା କରୁଛୁ ଆଉ ଏଇ ଏଇଟା ଯେମିତିଆ ଶୀତ ଦିନ ସବୁ ପିକନିକ୍ ଯାଉଛନ୍ତି ଚାଲୁନ ତମ ପରିବାର ଆମ ପରିବାର ଟିକେ ଯିବା ଏଇ ଘଟଗାଁ ପାଖରେ ଯୋଉ ଗୁଣ୍ଡିଚା ଘାଇ ଗୋଟେ କହୁନାହାନ୍ତି ନା ଲୋ ଆମେ ତ ଦେଖିନାହାନ୍ତି ସେ ଜାଗାଟା ଆଉ ଗୋଟେ କଥା କରିବା ତାହାଲେ ତାହାଲେ ତୁମର ତୁମର କେତେ ଜଣ ଯିବ କୁହ ଆମର କେତେ ଜଣ ଆମେ ଆମ ସ୍ୱାମୀମାନଙ୍କ ସାଙ୍ଗରେ କଥାବାର୍ତ୍ତା କରିକିରି ଆଉ ଗୋଟେ ଛୋଟ ମିନି ବସ୍ ଟେ କରିବା ନା ହୁଁ ହୁଁ ଛୋଟିଆ ଟେ ହୁଁ

ଆମର ସେମିତି ମୋ ପୁଅ ଝିଅ ମୋ ସ୍ୱାମୀ ଆଉ ମୋ ଜାଆ ଦି ଜଣ ଆଉ ଏମିତି ସବୁ ଯିମୁ ତଥାପି କୋଡ଼ିଏ ତିରିଶି ଜଣ ଭଳି ହେବ ଯୋଉ ଛୋଟ ଗାଡ଼ି ନେବା ଅପେକ୍ଷା ଗୋଟେ ଛୋଟ ମିନି ବସ୍ଟେ ନେଇଯିବା ରୋଷେୟା ଦେଖିକି ଟିକେ ଭଲ ରୋଷେୟା ଟିକେ ବୁଝିବୁ ଟିକେ ଆଁ ହଁ ସକାଳୁ ଟିକିଏ ନା ନା ସେଗୁଡ଼ା ଆମେ ବୁଲିବା ଆମେ ବୁଲିବାକୁ ଯିବାନା ଆମେ କ'ଣ ଯିବା ଯାଇକି ରାନ୍ଧିକି ଖାଇବା ନା କ'ଣ ଆଉ ହଁ ଆମେ ଆଉ ସେଇ ରୋଷେୟା କୁ ଯାହାକୁ କହିବୁ ତା'କୁ କହିବୁ ସକାଳୁ ଟିକେ ଜଳଖିଆ କରିଦେବ ଉପମା ଡାଲ୍ମା ଟିକେ ଖାଇବା ଖାଇକି ବୁଲିବାକୁ ଯିବା ବୁଲିବାକୁ ଯିବା ହେଠୁ ଘଟଗାଁ ଯିବା ହେଠୁ ଘଟଗାଁ ରୁ ଆସିକି ସିଏ ଗୁଣ୍ଡିଚା ଘାଇ ଜଙ୍ଗଲ ଫଙ୍ଗଲ ଟିକେ ବୁଲାବୁଲି କରିବା ସିଏ ତା'ର ରୋଷେଇ ବାସ କରିଥିବ ସିଏ ରୋଷେଇ ବାସ କରିଥିବ ଆମେ ଆସିକି ବୁଲାବୁଲି କରିକି ଖାଇ ପିଇ ଦେଇକିରି ପୁଣି ହେଠୁ ସମସ୍ତେ ସାଙ୍ଗ ହେଇକି ଆସିବା ଆଉ ହଁ ଏକାଥରେ ସନ୍ଧ୍ୟା ଆଳତି ଦେଖିକି ଆସିବା ତାରିଣୀ କତିରେ ଆଚ୍ଛା ଆଚ୍ଛା ତାହାଲେ ତ ତମ ରୋଷେଇ ଦାଇତ୍ୱ ନିଅ ମୁଁ ମୋର ଏ ଗାଡ଼ିଘୋଡ଼ା ଟିକେ କଥାବାର୍ତ୍ତା କରେ କ'ଣ କେତେ ଟଙ୍କା ନେଉଛି କ'ଣ ବୁଝାବୁଝି କରିକି ମୁଁ ତମକୁ ଫୋନ୍ କରିମି ହଁ ରୋଷେୟାକୁ ଡ଼ାକିକିରି ତାଙ୍କର କ'ଣ କ'ଣ କରିବା ତାଙ୍କୁ ରୋଷେୟାକୁ କହିବ ଆମର ସାଧା ଉପରେ ଟିକେ କରିବ ଆଉ ଠାକୁର ଜାଗାକୁ ଯିବା ଆଇଁଷ ତ ନୁହେଁ ଖାଲି ଇଏ ଆମର ଗୋଟେ କରିବା ପୁଲଉ ଆଉ ଡାଲି ଆଉ ଗୋଟେ ମିକ୍ସଚର୍ ତରକାରି ଆଉ ବାକି ଖାଟାଟେ ପାଏସ୍ ପାମ୍ପଡ଼ ଏମିତି ସବୁ କରିବା ଆଉ ହଁ ହଁ ଆ କୋବି ଚିଲି ହଁ ହଁ କୋବି ଚିଲି ମିକ୍ସଚର୍ଟେ ସମସ୍ତେ ଖାଇବେ ଯେମିତି ଶାନ୍ତିରେ ଜଣେ ଖାଇକି ଆସିବ ସେଇଭଳିଆ କରିବା ଆଉ ହଁ ତ ସେଟା ହଁ ସେଟା ପା ହେଉଛି ଜଳଖିଆରେ ଯିବ ଉପମା ଡାଲ୍ମାଟା ଜଳିଖିଆରେ ଯିବ ହଁ ଆଉସବୁ ଏସବୁ ଜିନିଷ କିଣା କରି କିରି ନେଇନୁଆ ଯିବା ସାଙ୍ଗରେ ଥଣ୍ଡା କିଛି ନେଇନୁଆ ଯିବା ଆଉ ଟିକେ ଆସିକିନା ଆମ ଘର ଆଡ଼େ କଥାବାର୍ତ୍ତା ହୁଅନ୍ତେ ବସିକି କେତେ ଟଙ୍କା ଭଳି ଖର୍ଚ୍ଚ ଲାଗିବ କ'ଣ ଟିକେ ବସିକି ହିସାବପତ୍ର କରନ୍ତେ ହେଲା ହଁ ଏ ବାଟରେ ଯୋଉ ଯୋଉ ଯାଗା ଅଛି ସବୁ ଦେଖି ଦେଖାକା ଆସିବା ଆଉ କ'ଣ ହଁ ହଁ ଆଉ ଆଉ ତୋ ତୋ ସ୍ୱାମୀକୁ ତୁ ତାହାନେ କହିକି ବୁଝାବୁଝି କର ମୁଁ ମୋର ଏଣେ ଇଏ ଗାଡ଼ି ଭଡ଼ା କଥା ବୁଝାବୁଝି କରୁଛି ଏ ରବିବାରିଆ ଯିବା ଛୁଆଙ୍କର ଛୁଟି ଥିବ ହଁ ହଉ ହଉ ତାହାନେ ରହୁଛି ତାହାନେ ଆଁ